କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥାନୀୟ ପରିବହନ ବିକଳ୍ପ ଯେମିତିକି ବାଇକ୍ ବାଇକ୍ ଗୋଟିଏ ମଟର ଯାନ ଗାଡ଼ି ଏହାଦ୍ୱାରା ଅନେକ ଗରିବ ଲୋକ ଉପକୃତ ହେଉଛନ୍ତି ଯେପରିକି ସାଇକେଲ ସାଇକେଲ ଚଲାଇବା ଦ୍ୱାରା ସ୍ୱାସ୍ଥ୍ୟର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରୁହେ ଏବଂ ବଡ଼ି ଫିଟ୍ ରୁହେ